ଆମର୍ ବିଜ୍ନେସ୍ ହେଲା ଲାଇନ୍ ହେଲେ ବେଶୀ ବିଜ୍ନେସ୍ ହେସି ଆମର୍ ଜେରକ୍ସ୍ ଜେରକ୍ସ୍ ସବୁକିଛି ହେସୀ ଅନ୍ଲାଇନ୍ ତାପରେ ଦୁକାନ୍ଟେ ଅଛେ ସେ ଦୁକାନ୍ରେ ବି ଲାଇନ୍ ଦରକାର୍ ସବୁବେଲେ ବେଲେ ଲାଇନ୍ ନାଇଁ ହେଲେ ଅନ୍ଧାର୍ ଅନ୍ଧାର୍ ଲାଗ୍ସି କଷ୍ଟମର୍ ଆଇଲେ ବି ଟିକେ ଭଲ୍ ସେ ଡ଼ିଲ୍ କରି ନାଇଁ ହୁଏ ପଇସା ପତର୍ ଭି ଇଆଡ଼େ ସିଆଡ଼େ ହେଇଯାଇସି ଅନ୍ଧାରେ ଦେଖି ନାଇଁପାରୁ ଲାଇଟ୍ ଟେ ଲାଗିଛେ ସେ ଲାଇଟ୍ ବି ବେଶୀ ନାଇଁ ଜନାପଡ଼େ ବେଲେ ଲାଇନ୍ ବେଶୀ ପ୍ରୋବ୍ଲେମ୍ ହଉଛେ ବିଜଲୀ ତ ଡ଼େଲି କଟିଯାଉଛେ ବେଲେ ଲାଇନ୍ କଟିଗଲେ ତେହେରୁ ଆମେ ଇନଭଟର୍ ଟେ ଅଛେ ଯେ ସେ ଇନଭେଟର୍ର ଚାର୍ଜ୍ ଦଶ୍ ଘଣ୍ଟା ହେ ଦଶ୍ ଘଣ୍ଟା ଟାଇମ୍ ରହିସି ଦଶ୍ ଘଣ୍ଟାପରେ ଦୁଇ ଦିନ୍ ତିନ୍ ଦିନ୍ ଯଦି ଲାଇନ୍ ନାଇଁ ଆସଲା ବେଲେ ଆମର୍ ବେପାର୍ ପୁରା ବନ୍ଦ୍ ହେଇଯାଇସି ଆଉ ଜେରକ୍ସ୍ ତ ଟୋଟାଲ୍ ନାଇଁ ହେଇପାରେ ଆଉ ଅନ୍ଲାଇନ୍ ଭି ନାଇଁ ହେଇପାରେ ଇନଭେଟର୍ର ବ୍ୟାଟେରୀ ଯେତେବେଲ୍ ତକ୍ ଚାର୍ଜ୍ ଥିସି ସେତେବେଲ୍ ତକ୍ ରହିସି ଦଶ୍ ଘଣ୍ଟା ପରେ ବ୍ୟାଟେରୀ ବି ଲୋ ହେଇଯାଇସି ଇନଭେଟର୍ ବି ନାଇଁ ଚାଲେ ଆଉ ପୁରା ଅନ୍ଧାର୍ ହେଇଯାଇସି ଅନ୍ଧାର୍ ହେଇଗଲେ ବେପାର୍ ବାଣିଜ୍ୟ ସବୁ ବନ୍ଦ୍ ହେଇଯାଇସି ଇଲେକ୍ଟ୍ରି ବିନା କେନ୍ସି କାମ୍ ନାଇଁ ହୁଏ ଏ ଇ ଜମାନାରେ ସବୁ ଇଲେକ୍ଟ୍ରି କାମ୍ ଚାଲ୍ସି କେନ୍ସି ଟା ବି ବିନା ଇଲେକ୍ଟ୍ରିରେ କାମ୍ ହିଁ ନାଇଁ ଚାଲେ